ମୁଇଁ ମୋର ଲାଇଫ୍ରେ ମତେ ଫଟୋଗ୍ରାଫି ବହୁତ୍ ପସନ୍ଦ୍ ଲାଗ୍ସି ମୁଇଁ ଯେକୌଣସି ବି ଜାଗାକେ ଯ ଆଏସି ବୁଲି ଗଲି କି ଯେକୌଣସି ଗୁଟେ ପିକ୍ନିକ୍ ସ୍ପଟ୍କେ ଗଲି ନେଚୁରାଲ୍ ପ୍ଲେସ୍କେ ଗଲି ମତେ ଫଟୋଗ୍ରାଫିର ବହୁତ୍ ସଉକ୍ ଏ ମୁଇଁ ଫଟୋ ସିଓର୍ କ୍ଲିକ୍ କର୍ସିଁ ତ ଗୋଟେ କୌଣସି ଗୋଟେ ଫ୍ଲୱାର୍ଟେ ହେଲା କୌଣସି ଗୋଟେ ରେଣ୍ଡମ୍ ବସ୍ତୁଟେ ରେଣ୍ଡମ୍ ଜିନିଷ୍ଟେ ହେଲା ତାହାକେ ମୁଇଁ କ୍ୟାପ୍ଚର୍ କର୍ବାକେ ମୋର୍ କ୍ୟାମେରାରେ ମତେ ବହୁତ୍ ପସନ୍ଦ୍ ଲାଗ୍ସି ଆଉ ଇ ପ୍ରକାର୍ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ନେଚୁରାଲ୍ ଫଟୋଗ୍ରାଫିକେ ମତେ ବହୁତ୍ ପସନ୍ଦ୍ ଲାଗ୍ସି ଆଉ ଇ ଫଟୋମାନେ କ୍ଲିକ୍ କରିକିରି ମୁଇଁ ଯେତେବେଲେ ସୋସିଆଲ୍ ମିଡ଼ିଆରେ ଅପ୍ଲୋଡ଼୍ କର୍ସି ମୋର୍ ସାଙ୍ଗ୍ମାନେ ତାଙ୍କର୍ ସାଙ୍ଗେ ସାଙ୍ଗେ ମୋର୍ ପରିବାର୍ ବର୍ଗ ମୋର୍ ଫ୍ୟାମିଲି ବହୁତ୍ ପସନ୍ଦ୍ କର୍ସନ୍ ମତେ ଆଉ ସପୋର୍ଟ୍ ତ ସିଓର୍ କର୍ସନ୍ ସଭେ କେବେ ବି କିଏ ମୋର୍ ନାପସନ୍ଦ ନେଇକରି କି ମତେ କେବେ କେନ୍ସି ଜିନିଷ୍ରେ ମନା ନି କରି ସମସ୍ତେ କହେସନ୍ କି ତୋର୍ ଫଟୋଗ୍ରାଫି ଭଲ୍ ଆଏସି ତୁଇ ଭଲ୍ ଫଟୋ କ୍ଲିକ୍ କର୍ସୁ ଭଲ୍ ଏଡ଼ିଟ୍ କର୍ସୁ ସାଙ୍ଗ୍ମାନ୍କୁ ବି ଯେତେବେଲେ ଫଟୋ ସୁଟ୍ ଯାଏସି ସାଙ୍ଗ୍ମାନ୍କୁ ବି ଯେତେବେଲେ ଫଟୋ ଉଠାସି ମତେ ସଭେ ଫଟୋଗ୍ରାଫିକେ ପସନ୍ଦ୍ କର୍ସନ୍ ଇଟା ଗୁଟେ ହବି ଏ ତାର୍ ସାଙ୍ଗେ ସାଙ୍ଗେ ମୁଇଁ ଇ ଜିନିଷ୍କେ ହବିକେ ମୁଇଁ ଆଗ୍କେ ନେଇକରି ଇ ଜିନିଷ୍କେ ଗୁଟେ ମୁଇଁ ଲାଇଫ୍ରେ ଗୁଟେ ବଡ଼୍ ଫଟୋଗ୍ରାଫର୍ ହେବାର୍କେ ଚାହେଁସି ଆଉ ଇଟାକେ ନେଇକିରି ମୁଇଁ ଗୁଟେ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର୍ଟେ ବନ୍ବାର୍ ଚାହେଁସି ଆର୍ ଇଥିରେ ମୋର୍ ଫ୍ୟାମିଲି ମତେ କେବେ ବି ଅପୋଜ୍ ନିକରନ୍ ସବେ ମତେ ସପୋର୍ଟ୍ ଏକା କରିଚନ୍ ସବୁବେଲେ ତାଙ୍କର୍ ସାଥ୍ ରହିଚେ ସଭେ ପସନ୍ଦ୍ କର୍ସନ୍ ଆର୍ ତାଙ୍କର୍ ସହଯୋଗ୍ ବିନା ଇ ଜିନିଷ୍ଟା ଅସମ୍ଭବ୍ ଏ ସମେ ମଧ୍ୟତେ ସମର୍ଥନ୍ କର୍ସନ୍ ତାଙ୍କର୍ ସହଯୋଗ୍ ତାଙ୍କର୍ ସପୋର୍ଟ୍ ତାଙ୍କର୍ ମୋଟିଭେସନ୍ ଲାଗି ମୁଇଁ ଆଗ୍କେ ଯାଇ ପାର୍ମି ବୋଲିକିରି ମୋର୍ ଆଶା ଆଉ ଇ ଜିନିଷ୍କେ ମୋର୍ ଲାଇଫ୍ରେ ଦିନେ ସିଓର୍ ସକ୍ସେସ୍ କର୍ମି ଫଟୋଗ୍ରାଫିଟା ଗୁଟେ ଏନ୍ତା ଜିନିଷ୍ ଏ ସମ୍କରର୍ ସହଯୋଗ ବିନା ଇଟା ଗୁଟେ ନିସ୍ଵାର୍ଥପର ଏ